ଆମ ଏରିଆରେ ବଗିଚା ତ ବହୁତ ସୁନ୍ଦର ଲାଗେ ଆର୍ ବହୁତ ଭଲ୍ଲାଗେ ଯେନ୍ଟାକି ବଗିଚା କରବାର୍ ଲାଗି ବହୁତ ପସନ୍ଦ ବି ଲାଗ୍ସି ବହୁତ ସୁନ୍ଦର ଲାଗ୍ସି ଏବଂ ତାକୁ ସାହାଯ୍ୟ କର୍ବାର୍ ଲାଗି ବହୁତ ଭଲ ଲାଗ୍ସି ସେଥିର୍ଲାଗି ଆମେ ବଗିଚା କର୍ବାର୍ ଲାଗି ସାହାଯ୍ୟ କରୁସୁଁ ଯେନ୍ତାକି ଆମ୍ବ ବଗିଚା ଲେମ୍ବୁ ବଗିଚା ସେ ବଗିଚାରେ ଆମେ ସାହାଯ୍ୟ କରି ବହୁତ ଉନ୍ନତି ମଳିିପାର୍ସି ସେଥିର୍ଲାଗି ତାହା ସାହାଯ୍ୟ ଆମେ କର୍ବାର୍ ଲାଗି ମୁଁ ବହୁତ ଭଲ ଲାଗ୍ସି ଆଉ ଯେନ୍କି ଆମ ଲେମ୍ବୁ କମଲା ବହୁତ ଗୁଡ଼ିକ ବଗିଚା ଯେନ୍ଟାକି କଦଳୀ ବଗିଚା ଏନ୍ତି ବଗିଚା ମାନେ ତିଆରି ହେଲେ ବହୁତ ଭଲ ଲାଗ୍ବା ଭଲ୍ ଦିଶ୍ବା ସେଥିଲାଲାଗି ମୁଁ ସାହାଯ୍ୟ କର୍ବାର୍ ଲାଗି ବହୁତ ଭଲ୍ ଲାଗ୍ସି ମନେ କରୁ ଯେନ୍ଟାକି ଆମ ଗୋଟେ ବଗିଚା ହେଲା ସେଥିରେ ଆମ ଭଲ ଆସ୍ବା ବହୁତ ସୁନ୍ଦର ଦିଶ୍ବା ବହୁତ ଲୋକ ଉନ୍ନତି ହେଇପାରିବେ ସେ ବଗିଚା ହେଲେ ବହୁତ ଲୋକର ଉନ୍ନତି ହେବା ବହୁତ ଲୋକର ସୁବିଧା ହେଇ ପାର୍ବା ସେଥିର୍ଲାଗି ସେ ବଗିଚାକୁ ସଫଲ କରବାର୍ ଲାଗି ଆମେ ସବୁଙ୍କୁ ସାହାଯ୍ୟ ବି କରିଥାଉ ଆଉ ବହୁତ ଭଲ ଲାଗ୍ବା ବହୁତ ସୁନ୍ଦର ଦିଶ୍ବା ସେଥିର୍ଲାଗି ବଗିଚା ତିଆରି ହୋଇଥାଏ ଯେନ୍ତାକି ବଗିଚା ହେଇ ସାରିଲା ପରେ ଆମକୁୁ ଗୋଟେ ଖୁସି ଲାଗ୍ବା ଯେକିରି ଆମ ପାଖେ ଗୋଟେ ବଗିଚାଟେ ଅଛ ଆମେ ଆମ ତୋଳିକି ଖାଏ ପାରମୁ କି କଦଳୀ ତୋଳିକି ଖାଏପାରମୁ ବୁଲିକିରି ସେ ବଗିଚା ଆମେ ତିଆରି କରିଥାଉ ଆଉ ଆମକୁ ବି ବଗିଚାଟେ ଅଛି ବୋଲେ ବହୁତ ସୁବିଧା ହେ ଆଣିିପାରୁୁ ସେଟାକି ବାହାର୍କେ ଆମକୁ ଯିବ ସହରକେ ଯିବାର୍ ଲାଗେ ନାଇଁ ପଡ଼େ କିନ୍ ଜିନିଷ୍ ଘିନ୍ବାର୍ ଲାଗେ ନାଇଁ ପଡ଼େ କି ଜିନିଷ୍ କିଛି କର୍ବାର୍ ଲାଗେ ନାଇଁ ପଡ଼େ ସେଥିର୍ଲାଗି ବଗିଚା ହେଲେ ବହୁତ ଖୁସି ଲାଗ୍ସି